କିଛି ବିଷୟ ଅଛି ଯାହା ଉପରେ ମୁଁ ଲେଖିବାକୁ ଚାଁହୁଛି କିନ୍ତୁ ମତେ ଟିକେ ସ ସନ୍ଦେହ ଲାଗୁଛି କାଳେ ମୁଁ ଯଦି ଲେଖିଦେବି କାଳେ ମୋ ଉପରେ କେସ ହେଇଯିବ କି ପବ୍ଲିସିଟିରେ ଯାହା ଫଳରେ ଗୋଟେ ଗୋଟେ ବହୁଟେ ତା ଶଶୁର ଘରେ ବହୁତ ଅତ୍ୟାଚାର ପାଉଛି ତା ସ୍ୱାମୀ ବହୁତ ପିଟୁଛି ତା ଶାଶୁମାନେ ଶାଶୁ ହଇରାଣ କରୁଛନ୍ତି ନଣନ୍ଦମାନେ ହଇରାଣ କରୁଛନ୍ତି ଖାଇବା ପାଇଁ ଦଉନାହାଁନ୍ତି ତାକୁ ସବୁବେଳେ କାମ କରଉଛନ୍ତି ସବୁବେଳେ କହୁଛନ୍ତି ତୋ ବାପ ଘରୁ ଆଣେ ଡାଉରୀ ଆଣେ ସେଥିପାଇଁକା ସେ ବହୁତ ମାନେ ତାକୁ ସବୁବେଳେ ବାଡ଼ାବାଡ଼ି କରୁଛନ୍ତି ତା ସ୍ୱାମୀ ସବୁବେଳେ ଆସି ତାକୁ ମଦ ପିଇକି ବାଡ଼ଉଛି ତା ପିଲା ସହିତ ତାକୁ ମିଶାଇ ଦଉନାହାଁନ୍ତି ତା ପିଲାକୁ ତାକୁ ଦଉନାହାଁନ୍ତି ଆଉ ସବୁବେଳେ କହୁଛନ୍ତି ତ ବାପ ଘରୁ ଆଣେ ପଇସା ଆଣେ ଯେ ଆମର ଦରକାର ଆଉ ବହୁତ ତାକୁ ହଇରାଣ କରୁଛନ୍ତି ଖାଇବା ପିଇବା ପାଇଁ ଦଉନାହାଁନ୍ତି ନଣନ୍ଦମାନେ ତାକୁ ବାଡ଼ଉଛନ୍ତି ନଣନ୍ଦମାନେ ଶାଶୁରଘରକୁ ବି ଆସି ତାକୁ ବାଡ଼ଉଛନ୍ତି ବହୁତ ପ୍ରକାର କଥା କହୁଛନ୍ତି ତା ବାପା ମାଁଙ୍କୁ ଲଗାଇ ବହୁତ ପ୍ରକାର କଥା କହୁଛନ୍ତି ତାକୁ ସବୁବେଳେ କହୁଛନ୍ତି ଯେ ତୁ ବାହାରି ଯା ଆଉ କାଳେ ମୁଁ ଯଦି ଏ ବିଷୟରେ ଯଦି ଲେଖିବି କାଳେ ମୋ ଉପରେ ଆକ୍ସନ ନେଇଯିବେ ଧର ମୁଁ ଯାଇକି ଏମିତି ହଇରାଣ କରୁଛନ୍ତି ବୋହୂକୁ ତାକୁ ଖାଇବା ପିଇବାକୁ ଦଉନାହାଁନ୍ତି ଇଏ କରୁନାହାଁନ୍ତି ସେ ବିଷୟରେ ମୁଁ ଯଦି ଗୋଟେ ଉପନ୍ୟାସ ଲେଖିବି କାଳେ ସେମାନେ ଧରିବେ ପବ୍ଲିସିଟିରେ ତାଙ୍କର ନାଁ ବର୍ବାଦ ହେଇଯିବ ସେଥିପାଇଁକା ମତେ ଟିକେ ଡର ଲାଗୁଛି ସନ୍ଦେହ ବି ଲାଗୁଛି କାଳେ ମତେ ହଇରାଣ କରିବେ ମୁଁ ଯଦି ଧର ଲେଖିକି ମିଡ଼ିଆ ଆଗରେ ଦେଇଦେବି କି କାହାକୁ କହିଦେବି ଏଇଟା